ହ୍ୟାଲୋ ଅନିଲ ଭାଇ ଆମେ ଯେଉଁ ଦୁଇ ମାସ ତଳେ ଆମେ ଯେଉଁ ଯାଇଥିଲେ ସପିଙ୍ଗ ମଲ୍ ଆପଣ ତୁମ ସାଙ୍ଗର ସପିଂ ମଲ୍ଟା ଯେଉଁ ଯାଇଥିଲେ ମୁଁ ସେ ସପିଂ ମଲ୍ରେ ଯାଇଥିଲି ସବୁ ଭଲ କହିଲ ଭଲ ପଡ଼ୁଛି ସାମାନପତ୍ର ଭଲ ପଡ଼ୁଛି ଏବଂ ତା'ର କ୍ଵାଲିଟି ଭଲ ଅଛି କହିଲେ ମୁଁ ଯାଇଥିଲି ଦୁଇ ମାସ ତଳେ ଯାଇଥିଲି ସେ ଯାଇଥିଲି ସାମାନ କିଣିଲି ସେ ଗୋଟେ ଗୋଟେ ଜ୍ୟାକେଟ୍ଟେ ଗୋଟେ କିଣିଥିଲି ଜ୍ୟାକେଟ୍ଟେ କିଣିଥିଲି ଭଲ ପଡ଼ିଥିଲା ଆଉ ବେଶୀ ଦମ୍ ବି ପଡ଼ିଗଲା କହିଲେ ଏଇଟା ଭଲ ଲାଷ୍ଟିଂ ଦବ ଭଲ ଯିବ ଆଉ ମୁଁ କିଣିଲି ସେ କିଣିଲି ଏବେ କିଣିଲା ପରେ ଦେଖିଲା ଯେ ସବୁ ଯାକର ରୁମ ଛିଡ଼ିଗଲା ଚେନ୍ ରୁମ ପୁରା ବାହାରି ପଡ଼ିଲା ଚେଇନ୍ ଛିଡ଼ିଗଲା ଜ୍ୟାକେଟ୍ର କଲର୍ଟା ପୁରା ବେକାର ହେଇଗଲା ପୁରା ଫେଡ଼୍ ହେଇକି ଟିକେ ଅନ୍ୟ କଲର୍ ଗୋଟେ ହେଇଗଲା ବେକାରିଆ କଲର୍ଟା ଗୋଟେ ହେଇଗଲା ଏବଂ ସେଟା ବେଶୀ ମାନେ ବେଶୀ ଆଉ ବେଶୀ ସମୟ ୟୁଜ୍ ବି କରିହେଉନି ମୋର ପୁରା ପଇସା ପୁରା ବେକାରରେ ପୁରା ଲସ୍ ହେଇଗଲା ଏବେ ମୁଁ କ'ଣ କରି ଏବେ ତୁମେ ସବୁ ତୁମ କହିବା ଯୋଗୁ ମୁଁ ସେ ସପିଂ ମଲ୍ଟା ଯାଇଥିଲି କିଣିିବାକୁ ସାମାନ ଆଉ ଏବେ ସବୁ ସାମାନ ଯାକ ପ୍ରଡ଼କ୍ଟ ଦେଲା ବୋଲେ ମୁଁ କ'ଣ କରି ତୁମ ସେ ସାଙ୍ଗଟା ଟିକେ କ'ଣ କୁହ